ହ୍ୟାଲୋ ଭାଇ ପାରିଜାତ ରେଷ୍ଟୁରାଣ୍ଟ କହୁଥିଲେ କି ହଁ ମୋର କିଛି ମାନେ ଅର୍ଡ଼ର କରିବାର ଥିଲା ସେ ରେଷ୍ଟୁରାଣ୍ଟରୁ ମାନେ ମୋ ଝିଅର ବାର୍ଥଡ଼େ' ଅଛି ତ ସେଥିପାଇଁ ମୁଁ ସେଇଠାରୁ କିଛି ମାନେ ତୁମ ରେଷ୍ଟୁରାଣ୍ଟରୁ କିଛି ସାମାନ ନେଇଥାଆନ୍ତି ଯାହାକି ଆମର ମାନେ ଆଇସ୍କ୍ରୀମ୍ ହାଲୁଆ ଆଉ ମାନେ ଯାହା କିଛି ଅଲଗା ଯେଉଁ ଆଇଟମ୍ ଅଛି ଯାହାବି ଅଛି ତୁମର ସେଥିରୁ କିଛି ମାନେ ଯେମିତି ଜିଲାପି ସେଗୁଡ଼ାକ ମାନେ ନେଇଥାଆନ୍ତି ରାତିକୁ ଭାଇ ତୁମେ ଯଦି ପଠେଇ ଦିଅନ୍ତ ଭଲ ହୁଅନ୍ତା ଭାଇ କେକ୍ଟା ମାନେ କେକ୍ଟା କଟିଂ ହବ ନଅଟାରେ ମାନେ ତୁମେ ଭାଇ ଆଠଟା ଅଧେ ଭିତରେ ପହଞ୍ଚେଇ ଦେଇପାରିବ କି ହଉ ଯଦି ଭାଇ ପହଞ୍ଚେଇ ଦେଇ ପାରିବ ତ ଭଲ କଥା ଭାଇ ଆଉ ମାନେ ଏତିକି ପାଇଁ କେତେ କ'ଣ ପଇସା ନବ ତୁମେ କହିଦେଲେ ଭଲ ହୁଅନ୍ତା ମୁଁ ସେଇ ଅନୁସାରେ ମାନେ ଏଟିଏମ୍ରୁ ଉଠେଇକି ଆଣନ୍ତି ହଉ ଠିକ ଅଛି ହଉ ଭାଇ କେତେବେଳେ ପହଞ୍ଚିବ କହିଲ ତୁମେ ହଉ ପନ୍ଦର ମିନିଟ୍ ପରେ ଓକେ ଆଉ ଭାଇ ମାନେ ସେ ମାନେ ଅର୍ଡ଼ରଟା ଯାହାବି ମୁଁ କରିଛି ସେଇଟା ଯେମିତି ଭଲ ଭାବେ ଟେଷ୍ଟି ହବାର ଅଛି ଆଉ ଯଦି ଭାଇ କିଛି ଏପଟ ସେପଟ କିଛି କରିବନି ଯାହାହେଲେ ଭାଇ ବହୁତ ଲୋକ ଆସିବେ ନା ଆଉ ସମସ୍ତେ ସେଇଟା ଖାଇବେ କାହାକୁ ଭଲ ଲାଗିପରେ ନ ଭଲ ଲାଗିପାରେ ସେଥିପ୍ରତି ଟିକିଏ ତୁମେ ଦୃଷ୍ଟି ଦେବ ଆଉ ଭାଇ ଟିକେ ଜଲ୍ଦି ପହଞ୍ଚେଇବ ଭାଇ ଏପଟେ ମାନେ ଗହଳି ହେଲାଣି ନା ଏପଟେ ଲୋକ ବି ବ୍ୟସ୍ତ ହେଲେଣି କେକ୍ କଟିଂ କେତେବେଳେ ହବ କହିକି ଭାଇ ତୁମେ ଜଲ୍ଦି ଯଦି ପହଞ୍ଚେଇବ ମାନେ ଜଲ୍ଦି କେକ୍ କାଟିକି ଲୋକ ବି ପଳାନ୍ତେ ଖାଇକି ଆଉମାନେ ଯିଏ ବି ସବୁ ଆସିଛନ୍ତି ସବୁ ତୁମର ରେଷ୍ଟୁରାଣ୍ଟରୁ ଖାଇକି ବହୁତ ଖୁସି ହୁଅନ୍ତେ ଆଉ ଯେତେବେଳେ ତାଙ୍କର ଯେ ଯାହାବି ଦରକାର ହବ ତୁମ ରେଷ୍ଟୁରାଣ୍ଟରୁ ସେମାନେ ଅର୍ଡ଼ର କରିଥାଆନ୍ତେ